ଆମ ଓଡ଼ିଶାରେ ଅଧିକାଂଶ ଓଡ଼ିଆ ଭାଷା ପ୍ରଚଳିତ ତ ସେ ଓଡ଼ିଆ ଭାଷା ଜାଣିବା ପାଇଁ ଟେଲିଭିଜନ ରେଡ଼ିଓ କମ୍ପୁଟର ଖବରକାଗଜ ନ୍ୟୁଜ ମୋବାଇଲ ସ୍ମାର୍ଟ ୱାଚ୍ ଏସବୁ ଦେଖିବାକୁ ପଡ଼ୁଛିି ତ ଏଥିରେ ଓଡ଼ିଆ ଭାଷା ବହୁତ ପ୍ରଚଳିତ ବି ସବୁ ଭାଷାରୁ ଓଡ଼ିଆ ଭାଷା ଭଲ ଲାଗେ ଆମକୁ ତ ଓଡ଼ିଆ ଭାଷା ବି ବହୁତ ଭଲ ଲାଗେ କହିବାକୁ ବି ସବୁ ଭାଷାଠୁ ଓଡ଼ିଆ ଭାଷା ସବୁଠୁ ସହଜ ଲାଗେ ଆମକୁ ତ ଆଜି ମାନେ କେଉଁ ଜାଗାରେ ପାଣି ପଶିଗଲା କି କାଲିିକି ବନ୍ୟା ହବ କି ବର୍ଷା ହବ ଏସବୁ ଜାଣିବା ପାଇଁ ଓଡ଼ିଆ ଭାଷାରେ ସବୁ ଆସୁଛି ଟେଲିଭିଜନ କମ୍ପୁଟରକୁ କ'ଣ ମୋବାଇଲ ୟୁଟ୍ୟୁବ ମୋବାଇଲ ୟୁଟ୍ୟୁବରେ ଆସୁଛି ସବୁ ତ ତାକୁ ବୁଝିବା ପାଇଁ ହେଲେ ଓଡ଼ିଆ ଭାଷାରେ ଛଡ଼ାଯାଉଛି ଓଡ଼ିଆ ଭାଷା ସବୁଠୁ ସହଜ ଲାଗେ କହିବାକୁ ବି ଶୁଣିବାକୁ ବି ଓଡ଼ିଆ ଭାଷା ସବୁଠୁ ଭଲ ଲାଗେ ସବୁ